ହଁ ହ୍ୟାଲୋ

ହଁ ହଁ କିଏ କହୁଥିଲେ କି ଆଛା ଆଛା ଏବେ କେଉଁଠି ଅଛୁ ହଁ କ'ଣ କହିଲୁ ହଁ ହଁ ତେଲ ପଡ଼ୁଛିରେ ସିଆଡ଼େ ଯେଉଁ ରେଟ୍ରେ ଆଇବ ସେ ରେଟ୍ରେ ଆମେ ପାଞ୍ଚ ଦଶ ମିଳିକି ବିକିଆ କଥା ସବୁ ପେଟ୍ରୋଲ୍ ପମ୍ପ୍ରେ ରେଟ୍ ନା ଆମର ଆମ ପେଟ୍ରୋଲ୍ ପମ୍ପ୍ରେ ଏକା ରେଟ୍ ପଡ଼ୁଛି

ନାଇଁ ସେଇଠି ଏକା ଚାଲିଛି ଆରେ ଭାଇ ପପୁଲେସନ୍ ବଢ଼ୁଛନ୍ତି ଅଟୋମେଟିକ୍ ବଢ଼ିବ କେମିତି କମିବ ବୋଲି କେମିତି କୁହାଯିବ କୁହ ଏବେ ତ ଲିଟର ଶହେ ଦଶ ଅଛି ଲିଟର ଶହେ ଦଶ ଅଛି

ହଁ ନାଇଁ ଏଠି ଶହେ ଦଶ ଲେଖା ବାହାରେ ପକାଉଛ ହେଲେ ଆଉ କ'ଣ କୁହାଯିବ କୁହ ହଁ ସବୁ ଠିକ ଆମର ଆମକୁ ଠିକଠାକରେ ଦରମା ଦେଉଛନ୍ତି ବୋଲେ ଭାଇ ପପୁଲେସନ୍ ପପୁଲେସନ୍ ବଢ଼ିଲେ ଅଟୋମେଟିକ୍ ଦେଖ ପପୁଲେସନ୍ ବଢ଼ୁଛି ଅଟୋମେଟିକ୍ ପପୁଲେସନ୍ ବଢ଼ିଲେ ତ ଅଟମେଟିକ୍ ଦର ବଢ଼ିବ ଆ ପପୁଲେସନ୍ ଦେଖ ପପୁଲେସନ୍ ବଢ଼ୁଛି ମାନେ ପେଟ୍ରୋଲ୍ ପମ୍ପ ଅଟୋମେଟିକ୍ ଦର ବଢ଼ିବ ଦେଖ ମୁଁ ବି କ'ଣ କରିପାରିବି ଦେଖ ଦେଖ ମୁଁ ବି କ'ଣ କରିପାରିବି ମୁଁ ବି ଏଇଠି ଗୋଟେ କାମ କରୁଛି ତୁମେ ଯଦି କଥା ହବ ବୋଲେ ମାଲିକ ସହିତ କଲ କରିକି କଥା ହେଇ ପାରିବ ସିଏ ବଢ଼ଉଛି ଆମେ କ'ଣ କରିପାରିବୁ ଗୋଟେ ସିଆଡ଼ୁ ବା ଆସୁଛି ଦର ସି ସିଆଡ଼ୁ ବା ଆସୁଛି ଦରଟା ଆସୁଛି ପେଟ୍ରୋଲ୍ କମିବ ବୋଲେ ପପୁଲେସନ୍ କମିଲେ କମିବ ଆଉ ବାହାରୁ ଆସୁଛି ପପୁଲେସନ୍ ନହେଲେ ବାହାରୁ ସିଆଡ଼େ କମେଇକି ଆସିଲେ ଇଆଡ଼େ କମିବ ସିଆଡ଼ୁ କମିଲେ ଏକା ହି କମି ପାରିବ ନହେଲେ କମି ପାରିବନି ତେଲଟା ତ ମୁଁ ତ ଏଠି କାମ କରୁଛି ଆମ ମାଲିକ ପାଖେ ଆମ ମାଲିକ ଜଣା ଆମେ ତ ଜାଣିନୁ ଭାଇ ହଁ ହଉ ହଉ ଆଉ କ'ଣ କହୁଛୁ ରଖୁଛି ଭାଇ ହଉ ରଖୁଛି ଆଁ ଆଉ କ'ଣ କହିବାର ଅଛି କି ହଉ ଠିକଅଛି ହଉ ଆସିବୁ ବୋଲେ ଆସେ ଲୁକେଇକି ରଖିଦେଇଥିବି ନବୁ